ମୋତେ ଗଛ ଲଗାଇବାକୁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଆମ ବାରି ଆଡ଼େ ଗୋଟେ ଛୋଟ ବଗିଚାଟିଏ କରିଛି ସେଥିରେ ମୁଁ ବିଭିନ୍ନ ପ୍ରକାର ଫୁଲ ଗଛ ଫଳ ଗଛ ପରିବା ଗଛ ଫୁଲର ମୁଁ ଗେଣ୍ଡୁ ଟଗର ମନ୍ଦାର ଏମିତି ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇଛି ପରିବା ମଧ୍ୟ ସେମିତି ଚାଷ କରିଛି ଏମିତି ବାଇଗଣ ପୋଟଳ ବିନ୍ ବିଭିନ୍ନ ପ୍ରକାର ପରିବା ମଧ୍ୟ ଚାଷ କରିଛି କିନ୍ତୁ ବଗିଚାରେ କାମ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ସାମଗ୍ରୀ ଉପକରଣ ଦରକାର ଯେମିତି କି କୋଧାଳ ଆମେ କୋଧାଳ ସାହାଯ୍ୟରେ ଆମେ ମାଟି ହାଣିଥାଉ ତା'ପରେ କଇଁ କଈଁଚି ଆମେ ଯେଉଁ ଗଛ ତକ ଲଗେଇଥାଉ ତାକୁ ସୁନ୍ଦର ଭାବରେ ସଜେଇବା ପାଇଁ ଆମେ କଈଁଚି ସାହାଯ୍ୟରେ ସେ ଡାଳଗୁଡ଼ିକୁ କାଟି ଗଛକୁ ସୁନ୍ଦର ଭାବରେ ସଜେଇଥାଉ କୋଢ଼ି ଆମେ କୋଦାଳ ସାହାଯ୍ୟରେ ଯେଉଁ ମାଟି ହାଣିଥାଉ ଆମେ କୋଢ଼ି ସାହାଯ୍ୟରେ ଖୁବ ସୁନ୍ଦର ଭାବେ ସେ ମାଟି ତକ କାଢ଼ି ପାରିଥାଉ ପାଣି ଝରା ଆମେ ଗଛ ଗଛ ଲଗେଇଲେ ପାଣି ତ ନିହାତି ଆମେ ଯେମିତି ଖାଇଲେ ଆମର ଖାଦ୍ୟ ଜଳ ନିହାତି ଆବଶ୍ୟକ ସେମିତି ଗଛରେ ମଧ୍ୟ ପାଣି ମଧ୍ୟ ନିହାତି ଆବଶ୍ୟକ ଆମେ ଯଦି ଗଛକୁ ଠିକ ଟାଇମରେ ପାଣି ନ ଦେବା ସେ ଗଛ ମରିଯିବ ତେଣୁ ଆମେ ଠିକ ଟାଇମରେ ପାଣି ଦେବା ଉଚିତ ଯେମିତି ପାଣି ଝରା ସାହାଯ୍ୟରେ ଆମେ ଗଛରେ ପାଣି ଦେବା ଉଚିତ ଠିକ ସମୟରେ ପାଣି ଦେଲେ ସେଇଟା